ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ଆମେ ଗୋଟେ ଗଛକୁ ପାଣି ଦେଇଥାଉ ତାକୁ ଛୋଟ ରୁ ବଡ଼ କରିଥାଉ ଓ ତା ଫଳ କିମ୍ବା ତା ଫଳ ରୁ ଯୋଉ ମଞ୍ଜି ବାହାରେ ତା ମଞ୍ଜି କି ନେଇକି ଆମେ ଗୋଟେ ଖତ ଦ୍ୱାରା ପୋତି ତାହାର ଚାରା ସୃଷ୍ଟି କରୁ ଓ ଚାରା ସୃଷ୍ଟି କରିବା ଦ୍ୱାରା କ'ଣ ସେଇ ଚାରା ଦ୍ୱାରା ଆମେ ଅଲଗା ଯାଗାରେ ଲଗାଇକି ଗଛ ଆଉ ଗୋଟେ ଗଛ ଉତ୍ପାଦନ କରୁ